ହ୍ୟାଲୋ ହଁ କହ ନନ୍ଦନକାନନ ଦେଖିବା

ନା ମୁଁ ତ ବଟନିକାଲ୍ କେବେ ଯାଇନି କି ଦେଖିନି ତା ଭିତରେ କ'ଣ ଅଛି କଣ ନାହିଁ ହଁ ହଉ କାମ ଆମେ ଦୁଇ ଜଣ ଯିବା ଆଉ କାହାକୁ ସାଙ୍ଗରେ ନେବାନି ଆଉ ତୁ ଯଦି ଗାଡ଼ି ଚଲାଇପାରିବୁ ତା'ହେଲେ ସ୍କୁଟିରେ ଯିବା କ୍ୟାବ୍ କାହିଁକି କରିବା କାଲି ଯଦି ଛୁଟି ଅଛି ଦଶଟା ବେଳକୁ ଯିବା

ମୁଁ କଲ୍ କରିଦେବି କିନ୍ତୁ କ'ଣ ଖାଇବା ନନଭେଜ୍ ନା ହଉ ଏତେ ବର୍ଷ ପରେ ତୋର ମନେ ପଡ଼ିଲା ଆମେ ଦୁଇ ଜଣ ସାଙ୍ଗ ମିଶିକି ଯିବା ବୋଲି ଆଚ୍ଛ ଆଉ ହଉ କହୁଛୁ ଯଦି ଯିବା ତା'ହେଲେ ବୋଟିଂ ଫୋଟିଂ ଟିକେ କରିବା ମସ୍ତି କରିକି ଆସିବା ଆଉ ହଁ ହଁ ଯିବା ନିଶ୍ଚୟ ହଁ କନଫର୍ମ୍ ହଁ ବାଏ